ଓଡ଼ିଶାରେ ତ ଆମର ହେଉଛି ଚାଷଟାକୁ ବେଶୀ ଗୁରୁତ୍ୱ ଦିଆ ହୁଏ ଆଉ ଚାଷ ନକଲେ ଆମକୁ ମାନେ ଖାଇବା ପାଇଁ ମିଳିବନି ଆଉ ଆମର ଏଠି ହେଉଛି ଚାଷ ଆମର ଏଠି ଧାନ ଚାଷଟା ମାନେ ବେଶୀ କରାହୁଏ ଆଉ ଅନ୍ୟ ଚାଷବି କରାହୁଏ କିନ୍ତୁ ମୁଗ ବିରି ବାଦାମ ଆଉ ବୁଟ ଏସବୁ କରାହୁଏ କିନ୍ତୁ ଧାନଟାକୁ ମାନେ ବେଶୀ କରାହୁଏ ଧାନଟା ଆଉ ଧାନଟା ବର୍ଷକୁ ଦୁଇଥର ଆମର ଦୁଇଥର ମାନେ ଚାଷ କରାହୁଏ ଆଉ ବର୍ଷାଦିନ ତ ଏମିତି ମାନେ ବର୍ଷା ପାଣିରେ ଚାଷଟା ହୋଇଯାଏ ଆଉ ବାକି ଖରାଦିନ ଯେଉଁ ଚାଷଟା ହୁଏ ସେଇଟା ଆମର କେନାଲ୍ ପାଣି ମଡ଼ାଇକି ସେଇ ଚାଷଟା କରାହୁଏ ଆଉ କେନାଲ୍ଟା ଆମର ଏଠି ମାନେ ଆମର ଏଠି ଗୋଟିଏ ଡ୍ୟାମ୍ ଅଛି ମାନେ ପାଖରେ ପନ୍ଦର କିଲୋମିଟର ହେବ ଆଉ ସେଇ ଡ୍ୟାମ୍ରୁ ମାନେ କେନାଲ୍ କେନାଲ୍ ମାଧ୍ୟମରେ ସେ ପାଣିଟା ଆଣିକି ଆମ ପାଖକୁ ପହଁଚୁଛି ଆଉ ତା'ପରେ ସେଇ ପାଣିରେ ଆମେ ଚାଷ କରୁଛୁ ଆଉ ଖାଇବାର ଆମର ଦୁଇ ଥର ଯେଉଁ ଚାଷ କରାହୁଏ ଖାଇବା ପାଇଁ ରଖିକି ଆଉ ଯାହା ବେଶୀ ହୁଏ ସେସବୁକୁ ଆମେ ବିକିଦେଉ ଆଉ ଖର୍ଚ୍ଚ ମାନେ ଚାଷରେ ଯେତିକି ଖର୍ଚ୍ଚ କରାଯାଇଥାଏ ସେଇ ଖର୍ଚ୍ଚଟା ମାନେ ସେଇ ଧାନ ବିକ୍ରି କରିକି ଆମେ ସେଇ ଖର୍ଚ୍ଚଟା ବାହାର କରୁ ଆଉ